ଆମ ଅଞ୍ଚଳର ଶ୍ରୀ ଶ୍ରୀମତି ସୁକାନ୍ତି ବାର୍ଲିକ୍ ସିଏ ବହୁତ ଭଲ କାମ କରେ ବା ବହୁତ ଭଲ କାମ କରୁଛି ଆଜିକାର ଦୀର୍ଘ ଦୁଇ ବର୍ଷ ହେଇ ଆସିଲାଣି ସିଏ ଯେଉଁ ସରପଞ୍ଚ ପଦବୀରେ ପଦତୀ ହେଇକିରି ଅଛନ୍ତି ଯେଉଁଥିରେ କି ଆମର ଗାଁର ବହୁତ ଉପକାର ହେଇଛି ଗାଁ ସଡ଼କ ଗାଁର ରାସ୍ତା ଏବଂ ଗାଁର ନଳକୂପ ହେଉ ଜିନିଷ ଗୁଡ଼ାକର ଡେଭଲପମେଣ୍ଟ୍ ଦେଖିବାକୁ ମିଳିଛି ବହୁତ ଭଲ ଭାବରେ ଉପକୃତ କରିଛନ୍ତି ହଁ ମୁଁ ତାଙ୍କ ସାଙ୍ଗେ କଥାବାର୍ତ୍ତା ହୁଏ ଏବଂ ତାଙ୍କ ସାଙ୍ଗେ କଥାବାର୍ତ୍ତା ହେଇକି ନିଜ ଗାଁ ନିଜ ପଞ୍ଚାୟତ ବିଷୟରେ ମୁଁ କଥାବାର୍ତ୍ତା ହେଇକି ନିଜ ଗାଁର ମଧ୍ୟ ଉପକୃତ ହେଇଛି ନିଜ ମଶାଣୀ କିମ୍ୱା ନିଜ ଗାଁର ମଶାଣୀ ଗୃହ ହଉ କିମ୍ବା ଖେଳ ପଡ଼ିଆ ହଉ କିମ୍ବା ନିଜର ପିଲାମାନଙ୍କର ପାଠ ପଢ଼ା ପଢ଼ି ହଉ ଏ ଜିନିଷଗୁଡ଼ାକର ବହୁତ ଡେଭଲପମେଣ୍ଟ୍ ହେଇଛି ଆମ ପଞ୍ଚାୟତରେ ଭଲ କାମ ମଧ୍ୟ ହୁଏ ଏବଂ ପିଲାମାନଙ୍କର ଯେଉଁ ଦିନ ଠାରୁ ମ୍ୟାଡ଼ାମ୍ ଆମର ସୁକାନ୍ତି ବାର୍ଲିକା ମ୍ୟାଡ଼ାମ୍ ଯେଉଁ ଦିନରୁ ଆମର ସରପଞ୍ଚ ପଦରେ ପଦବିତ ହେଲେ ସେଇ ଦିନରୁ ଆମର ପଞ୍ଚାୟତଟା ଉପକୃତ ଉପରକୁ ଯାଉଛି ବା ଡେଭଲପମେଣ୍ଟ୍ ହେଇଛି ଦୀର୍ଘ ପାଞ୍ଚ ବର୍ଷ ତଳେ ଯେଉଁଟା ହେଇ ନଥିଲା ସେଇଟା ଏବେ ଦୁଇ ବର୍ଷ ଭିତରେ ପ୍ରାୟତଃ ଉପକୃତ ବା ଡେଭଲପମେଣ୍ଟ୍ ହେବାରେ ଲାଗିଛି